ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଯେପରିକି ପାଞ୍ଚ ହଜାର ତିନି ହଜାର ଦୁଇଶହ କୋଡ଼ିଏ ଦଶହଜାର ଦୁଇ ପାଞ୍ଚ ଶହ ତେଇଶ ଆଠଶହ ପଚାଶ